ହଁ ବିକ୍ରମ୍ କୁହ ଆଜି କେମିତି ତୋର ମାଛ ଧରିବାକୁ ଇଚ୍ଛା ହେଲା ମ

ହଁ ରେ ଭାଇ ବହୁତ ଦିନ ହେଲା ଯାଇନେ କେତେବେଳେ ଯିବା କୁହ ଆରେ ଆମ ପାଖରେ ଅଛି କୁସୁମୀ ନଦୀ ପରା ଆ ବଢ଼ିଆ ମାଛ ଏଠି ମିଠା ମାଛ ବି ପାଣି ହେଲେ ଆମେ ଜିନିଷ ନେବାନି ତା ପାଇଁ ଡଙ୍ଗା ଫଙ୍ଗା ଟିକେ ବସିକି ଯିବା ବ୍ୟସ୍ତ କ'ଣ ପାଇଁ ସେ ନଦୀ କୂଳରେ ବା ଅଛନ୍ତି ଆମର ଭାଇମାନେ ତାଙ୍କୁ କହିଦେବା ଏଇ ଜାଲ ନେଇ ଗଲାବେଳକୁ ତ ହେଇ କୁସୁମୀ ମାର୍କେଟ୍ ଯେଉଁ ଅଛି ନଦୀ ପଛରୁ ଆଉ ସେଇଠୁ ବା ଭଲ ଭଲ ଶସ୍ତାରେ ବି ଟିକିଏ ଭଲ ବଡ଼ ବଡ଼ ଜାଲବି ନେଇକି ଯିବା ଆଉ ଅସୁବିଧା କ'ଣ ଏ ତା'ହେଲେ ମୋର ଗୋଟେ ସାଙ୍ଗ ଅଛି ସେ ରଖିଛି ଜାଲ ତାକୁ ବୁଝିବା କି ହଁ ଆରେ ମାଛ ଧରିବା ପାଇଁ ଆଉ ସବୁ ଜିନିଷ ଖାଲି କ'ଣ ଜାଲ ଦରକାର କି ଆଉ ତା ପାଇଁ ଯେଉଁ ବନିଶି କଣ୍ଟା ତା ପାଇଁ ଯେଉଁ ଜିଆ ଏଗୁଡା ସବୁ ରଖିବା ନା ନାଇଁ ହଁ ଆଉ ମାଛ ଖାଦ୍ୟ ନେବା ଆଉ ମାଛ ଧରିଆ କେଉଁଥିରେ ନହେଲେ ରୋହି ଭାକୁର ତା'ପରେ ଆମର ଯାଆଁଳ ଏସବୁ ଯେଉଁ ଏ ଆମର ଇଲିଶି ବଢ଼ିଆ ବଢ଼ିଆ ବଡ଼ ବଡ଼ ମାଛ ସବୁ ପଡ଼ୁଛନ୍ତି ଭଲ ଭଲ ମାଛ ଖାଇବା ପୋଲିସ ହେବା ଯାହା ହେଲେବି ତିନି ଘଣ୍ଟା ଖଣ୍ଡେ ରହିବା ଆଉ କାରଣ ସକାଳଟାରେ ଗଲେ ଟିକିଏ ଆମର ବହୁତ ମାଛ ହେଲେ ପୁଣି ଆମେ କିଛି ବିକିବା ପୁଣି କିଛି ଭୋଜି ଫୋଜି ଟିକିଏ କରିବା ଆଉ ସକାଳେ ଯିବାକୁ ପଡ଼ିବ ଟିକିଏ ଯାହା ହେଲେବି ତିନି ଚାରି କିଲୋ ପାଖାପାଖି ହେବ ମାଛ କେ ଜି ଏବେ ଏ ଦୁଇଶହ କୋଡ଼ିଏ ପାଖାପାଖି ଅଛି ଆଉ ସରକାରୀ ଚାକିରି ପଇସା ଆଉ ହଁ କରିଆ ଆଉ ସାଙ୍ଗମାନଙ୍କୁ ମେଳା ଆମେ ଯାଇକି ଦୁଇ ଜଣଯାକ ନେଇ ଆସିଲେ ବିଶୁନନାକୁ କହିକି ଗୋଟେ ଭୋଜି କରିଦେବା ଆଉ ଆରେ ମାଛ ମୁଣ୍ଡଟା ବହୁତ୍ ପଇସାରେ ତାଙ୍କୁ ଯଦି ଆମେ ମାର୍କେଟ୍ରେ ବିକିବା ହୋଟେଲ୍ ଫୋଟେଲ୍ରେ ତା ରେଟ୍ ବି ଆସିକି ଅଶୀ ଟଙ୍କା ଶହେ ଟଙ୍କା ଲେଖା ଚାରି ପିସ୍ କି ପାଞ୍ଚ ତିନି ପିସ୍ ଏମିତିଆ ସବୁ ନେଉଛନ୍ତି ରେଟ୍ରେ ଏତେ ବଡ ଚିଙ୍ଗୁଡି ନାହିଁ କିନ୍ତୁ ମଝି ମଝାଆ ଚିଙ୍ଗୁଡି ସବୁ ପଡ଼ିବେ ବୁଢା ଆଙ୍ଗୁଟି ମୋଟା ମୋଟା ଚିଙ୍ଗୁଡି ସବୁ ପଡ଼ିବେ ଏ ଢେରେ ଦୁଇ କେ ଜି ଆରାମସେ ବାହାରିବ ଚାରି ଘଣ୍ଟାରେ ଆମେ ଏ ତିନିଟା ସାଢେ ତିନିଟାରେ ବାହାରିଲେ ଢେରେ କାରଣ ଆମେ ପୁଣି ଯିବା ନା ନାଇଁ ଟିକିଏ ଟାଇମ୍ ଲାଗିବ ଅଧଘଣ୍ଟା ଟାଇମ୍ ଲାଗିବ ହଁ ନୁହଁ କ'ଣ ସେହି ଟାଇମ୍ଟା ଠିକ୍ ହଉ ଯିବା ହାଁ ରଖୁଛି